ହ୍ୟାଲୋ ଆପଣ ଓଲା କ୍ୟାବର ଓନର କହୁଛନ୍ତି ତ ମାଲିକ କହୁଛନ୍ତି ତ ଓଲା କ୍ୟାବର ଆଜ୍ଞା ମୁଁ ବର୍ତ୍ତମାନ ଆପଣଙ୍କ ଓଲା କ୍ୟାବରେ ବୁକ୍ କରିଥିଲି ଏବଂ ଏୟାରପୋର୍ଟ ଆସିଥିଲି ଭୁବନେଶ୍ୱର ଏୟାରପୋର୍ଟରେ ମୋର ପ୍ଲେନ୍ଟି ମିସ୍ ହୋଇଗଲା ସେଥିପାଇଁ ଆପଣଙ୍କ କ୍ୟାବ ଡ୍ରାଇଭର ହିଁ ଦାୟୀ କାରଣ ମୋତେ ସେ ପିକ୍ ଯେତିକି ବେଳକୁ ମୁଁ କହିଥିଲି ଆସିବା ପାଇଁ ତାର ଅଧଘଣ୍ଟାଏ ବିଳମ୍ବରେ ପହଞ୍ଚି ମୋତେ ସେଠାରୁ ଆଣିଥିଲା ଏବଂ ଦଶ ମିନିଟ୍ ପୂର୍ବରୁ ମୋର ଉଡ଼ାଜାହାଜଟି ଉଡ଼ାଣ ଧରିସାରିଛି ତେଣୁ ମୋର ସମସ୍ତ ଉଡ଼ାଜାହାଜ ଟିକେଟର ପଇସା ମୋତେ ଆପଣ ଫେରସ୍ତ କରିବେ କାରଣ ଯେହେତୁ ଆପଣଙ୍କ କ୍ୟାବ ଡ୍ରାଇଭରର ତ୍ରୁଟି ଯୋଗୁଁ ମୁଁ ମୋର ଉଡ଼ାଜାହାଜଟି ଉଡ଼ାଣ ଧରିବା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚି ପାରିଲି ନାହିଁ ସେଥିପାଇଁ ଆପଣ ମୋର ସମସ୍ତ ଆର୍ଥିକ କ୍ଷତିକୁ ମୋତେ ଭରଣା କରିବେ ନ ହେଲେ ମୁଁ ଆଇନ୍ର ଦ୍ୱାରସ୍ଥ ହେବି